ଆମ ବଗିଚାରେ ଯେଉଁ ଆଗରୁ ଯେଉଁ ଦେଶୀ ଉଦ୍ଭିଦ ଗୁଡ଼ିକ ଥିଲେ ବର୍ତ୍ତମାନେ ସେସବୁ ଆଉ ନାହାନ୍ତି ଆଉ ସେସବୁ ବି ବହୁତ ଗୁରୁତ୍ୱପୂର୍ଣ୍ଣ ହେଲେ ବି ଏବେ ସେସବୁ ବାଡ଼ି ବଗିଚା କହିଲେ ଏବେ ଆଉ ସେସବୁ ନାହିଁ ଯେହେତୁ ଲୋକ ସଂଖ୍ୟା ଭାରତର ଅଧିକ ହେଲେଣି ସେସବୁ ଜାଗା ବି ବହୁତ ସର୍ଟ୍କର୍ଟ୍ ହେଲାଣି ଲୋକମାନଙ୍କର ବାଡ଼ି ବଗିଚା ବି କହିଲେ ବହୁତ କମ୍ ସେଇଟା ସେଥିପାଇଁ ସେଇଟା ସମ୍ଭବ ଏହା ଗୁରୁତ୍ୱପୂର୍ଣ୍ଣ ଏହା ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ କିନ୍ତୁ କ'ଣ କରିବା ବାଡ଼ି ବଗିଚା ତ ନାହିଁନା ପାଖରେ